ଯିବା ନା ଠିକ ହୋଇନି ନହେଲେ ଅଶୋକକୁ କହିବି ତୁମେ କୋଉଠି ଠିକ କରିଛି କି ମୋର ପାଞ୍ଚ ଜଣ କେତେ କ'ଣ ରେଟ୍ ବୁଝିକି କହିବ ଆଉ ଯୋଉ ବୋେଲରୋ ଠିକ୍ କରିବ ସେ ଯିଏ ଟିକେ ସୁବିଧା ହେବ ସେଇଆକୁ କରିବ କୋଉଠି ଯେ ଯିବା ସେଠି କୋଉଠି କ'ଣ ଖାଇବା ପିଇବା କୋଉଠି ସୁବିଧା ହେବ କ'ଣ ସେଟା ବୁଝା ସୁୁଝା କରି ହେବ ନା ତୁମେ ବୁଝିବ ନା ମୁଁ ଏଠି ବୁଝିବି ସେଠି ପୁଣି ସଉଦା ପତ୍ର କିଣାକୁୁଣି ହେବ କୋଉ ଦୋକାନ କ'ଣ ବୁଝା ଝା କରିକି ତାକୁ ପୁଣି ଟିକଏ ବୁଝିବ ନା ତୁମେ ସେଇଟା ବୁଝିବ ନା ମୁଁ ବୁଝିବି ତ ମୁଁ ବୁଝିକି କହିବି

ହଉ ରହିଲି ଆମେ ଠିକ୍ କରିବୁ ନହେଲେ ପାଞ୍ଚ ଛଅ ଜଣ ଯିବା ନା ତୁମର ଅଧିକ ହଁ ହଁ ହଁ ହଁ ହଉ ବୁଝିକି କହିବି